ଓଡ଼ିଶାରେ ପ୍ରଦର୍ଶନ କରୁଥିବା ଲୋକମାନେ ପର୍ବପର୍ବାଣିକୁ ନେଇକରି ସ୍ଥାନୀୟ ମନୋରଞ୍ଜନ ବିକଳ୍ପ ଚେଷ୍ଟା କରିପାରିବେ କାରଣ ପର୍ବପର୍ବାଣି ପର୍ବପର୍ବାଣି ଗୋଟିଏ ଏମିତିକା ଜିନିଷ ଯେ ଲୋକମାନେ ବହୁତ ଖୁସି ଆନନ୍ଦିତ ହୁଅନ୍ତୁ ଲୋକମାନେ ପର୍ବପର୍ବାଣିରେ ନୂଆ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବାକୁ ଚାହାଁନ୍ତି ଏବଂ ଭଲ ଖାଦ୍ୟ ଖାଇବାକୁ ଚାହାଁନ୍ତି ପର୍ବପର୍ବାଣିରେ ସମସ୍ତଙ୍କର ମନୋରଞ୍ଜନ ବିକଳ୍ପ ଚେଷ୍ଟା କରିପାରି ହୁଏ